ବର୍ତ୍ତମାନ ଯୁବପିଢ଼ି ଅଧିକ ଗ୍ରାମ ଅଞ୍ଚଳରୁ ସହରା ମୂଖି ଅଭି ମାନେ ଅଭିମୁଖେ ଯାତ୍ରା କରୁଛନ୍ତି କାରଣ ସେମାନେ ଭାବୁଛନ୍ତି ଯେ ସହରକୁ ଗଲେ ଢେର୍ ଉନ୍ନତି ହେବ କିନ୍ତୁ ଗୋଟେ କଥା ଭୁଲି ଯାଉଛନ୍ତି ଗ୍ରାମରେ ଯେଉଁ ସରଳତା ଏବଂ ଏଠି ଯେଉଁ ମାନ ସମ୍ମାନର ଥାଉଛି ସେଠି ସେ ମାନ ସମ୍ମାନ ଏବଂ ସେ ସରଳ ସରସ ଜୀବନଯାପନ କରିପାରିବେ ନାହିଁ ସେଇ ଧାଁ ଦୌଡ଼ ଜୀବନ ସହରରେ ଏବଂ ଜୀବନସାଥି ଯୋଉ ସହରରୁ ଭଲ ପାଇବେ ନାହିଁ ଗ୍ରାମାଞ୍ଚଳ ଅପେକ୍ଷା କାରଣ ଗ୍ରାମାଞ୍ଚଳରେ ସମ୍ମାନ ରକ୍ଷା କରନ୍ତି ସମସ୍ତଙ୍କ କଥାକୁ ମାନିକିରି ଚାଲନ୍ତି ଏବଂ ସହରରେ ଝିଅ ପୁଅ ପିଲା ହେଉ କେହି କାହାରି କଥା ମାନିବାକୁ ନାରାଜ୍ ତା'ର ମେଜୋରିଟି ହେଇଗଲା ମାନେ ଅଠର ବର୍ଷ ଅତିକ୍ରମ କଲା ପରେ ସେମାନେ ନିଜ ଇଚ୍ଛାରେ ଜୀବନଯାପନ ପାଇଁ ଭଲ ପାଇଥାନ୍ତି ଯାହାଫଳରେ ସେମାନେ ଲାଷ୍ଟ୍ରେ ଥକି ଯାଆନ୍ତି ଜୀବନରେ ତେଣୁ ଜୀବନସାଥିକୁ ବାଛିବାକୁ ହେଲେ ପ୍ରଥମେ ତା'ର ଭବିଷ୍ୟତ ମାନେ ଆଗରୁ କୋଉ ପ୍ରକାର ଚାଲିଚଳନ ସବୁ ଜାଣିବା ଉଚିତ୍ ଏବଂ ଭବିଷ୍ୟତରେ ତା ସହିତ ସଂସାର ଗଢ଼ିଲେ କ'ଣ ହେଇପାରେ ସେଇଆ ବି ଆଗ ପଛ ଚିନ୍ତାକରି ଜୀବନସାଥି ବାଛିବା'ଟା ଉଚିତ୍ ହେବ ବର୍ତ୍ତମାନ୍ ଯୋଉ ଯୁବପିଢ଼ି ଏ ଯୋଉ ମୋବାଇଲ୍ ମାଧ୍ୟମରେ ପ୍ରେମ କରୁଛନ୍ତି ଯେଉଁ ସତି ବାଛି ନେଇଯାଉଛନ୍ତି ଫେର୍ ସୁନ୍ଦର ଦେଖି କିନ୍ତୁ ସେଥିରେ ସେମାନେ ବହୁତ୍ ଠକି ବି ଯାଉଛନ୍ତି